କେଉଁଝର ଜିଲ୍ଲା ସ୍ତ୍ରୀ ଲୋକମାନେ କେବଳ କିଛି ମାନେ ଆଚାର କିମ୍ବା ପାମ୍ପଡ଼ କି ଏମିତି ମାନେ ବଡ଼ି ଏମିତି କିଛି ଜିନଷ ଆମେ ତିଆରି କରିଥାଉ ସେଥିପାଇଁ ଆମେ ଯେମିତି ଗୋଟେ ସ୍ତ୍ରୀଲୋକ ହେଇ କମିଟି ତିଆରି କରୁଛୁ ସେମତି ଆମେ କିଛି ଗୋଟେ ଜିନିଷ ଆମେ ଆମେ ମନେ ମନେ ଭାବିଥାଉ କିଛି ଗୋଟେ ଜିନିଷ ତିଆରି କରିକି ଆମେ ଏଇ ଜିନିଷଟେ ବେପାର କଲେ କାଳେ ଆମର ଦୁଇ ପଇସା ହବ କି ଆମେ ମାନେ ପରିବାର ଧରିକି ଚଳିଛୁ ନା ପୋଷଣ ପ୍ରକ୍ରିୟା ଦ୍ୱାରା ଆମର ମାନେ କାହିଁ ଆମର ପରିବାରରେ ଦୁଇପଇସା ହେଲେ ଚଳିଯିବ ସେଥିପାଇଁ ଆମେ ଆଚାର ବଡ଼ି କିମ୍ବା ପାମ୍ପଡ଼ ଏମିତି ମାନେ ଆମେ ଏମିତି କିଛି ପ୍ରକାର ଜିନଷ ଆମେ ବନେଇଥାଉ ନିଜ ମାନେ ତିଆରି କରିଥାଉନା ଆମେ ସେଥିପାଇଁ କିଛି ହୋଟେଲ କିମ୍ବା ଦୋକାନ ଧରେଇକି ନଅନେ କିଛି ବେପାର ବିଜନେସ ଲୋକମାନଙ୍କୁ ବୁଝିକି ଆମେ ଜିନଷ ଦେଇଥାଉ ସେଥିପାଇଁ ଆମର ବେପାର ଟିକେ ଆମେ ଚଲେଇ ରଖିଥାଉ ସେଥିପାଇଁ ଆଉ କୃଷୀମାନେ ଚାଷୀମାନେ ସେମାନେ କ'ଣ ତାଙ୍କେ ସବୁବେଳେ ମାନେ ଚାଷ ଉପରେ ନିର୍ଭର କଲେ ନା ସେମାନେ ଆଉ କିଛି କରିପାରିବେ କି ନା ସେମାନେ କିଛି ମାନେ ଯିଏ ଚାଷରେ ରହିଲେ ସିଏ ଚାଷରେ ତ ଆଉ କିଛି କରି ପାରିବେନି କି ଚାଷରୁ ବାହରିକି ବେପାରକୁ ବି ଯାଇ ପାରିବେନି ସେ ଚାଷ ଉପରେ ନିର୍ଭର କରିବେ ଆଜି ଚାଷ ଚାଷ ଉପରେ ଆଜି ଏଇ ଜିନଷଟା ହବ କି ସେ ଜିନଷଟା ହବ ସେମାନେ କ'ଣ ସେଇ ସେଇ ପରିବାର ଧରିକି ଚଳୁଥିବାରୁ ସେଇ ଚାଷ ଉପରେ ସବୁବେଳେ ନିର୍ଭର କଲେ ମାନେ ସେ କ'ଣ ପରିବାର ଧରିକି ଚଳୁଛନ୍ତି କି ପରିବାର ଧରିକି ପୁଣି ପୋଷଣ ଅଛି ନା ନାହିଁ ସେମିତି ସେଇ ଚାଷୀମାନେ ସେଇ ଚାଷୀ ଉପରେ ନିର୍ଭର କରିଥାନ୍ତି ଆଉ ସେଥିପାଇଁ ଯେକୌଣସି ଫସଲ ବି ହଉ ଚାଷୀମାନେ ସବୁବେଳେ କ'ଣ ସେଇ ଫସଲ ଉପରେ ନିର୍ଭର କରି ଚଳିଥାନ୍ତି ସେଥିପାଇଁ ସେମାନେ ଆଉ ବାହାରକୁ ଯାଇପାରି ନଥାନ୍ତି ଆଉ ଯଦି ବି ଚାଷରେ କିଛି ବାହାରିଥାଏ ସେମାନେ କ'ଣ ଅନ୍ୟ ଲୋକ ବ୍ୟବସାୟୀ ବେପାରୀ ଦେଖିକି ଜିନଷ ଦେଇଥାନ୍ତି କି ସେଥିରୁ ଲାଭବାନ ବି ହେଇଥାନ୍ତି ଆଉ ଦୁଇପଇସା ବାହାରିଥାଏ ଆଉ ସେଥିରୁ ଦୁଇପଇସା ବାହାରିଲେ ସେମାନେ ପରିବାର ଧରିକି ଚଳିଥାନ୍ତି ଯେମିତିକି ସ୍ତ୍ରୀଲୋକମାନେ ଏ ବଡ଼ି ଆଚାର ଧରିକି ମାନେ ଯେମିତିକି ବେପାର କରିଥାନ୍ତି କି ଗୋଟେ ବିଜନେସ ଧରିଛନ୍ତି କି ଆଜି ପାମ୍ପଡ଼ ନେଇଛନ୍ତି କି ଆ ଏଇ ଜିନଷଟାରୁ ଅଧିକ ଲାଭବାନ ହେଉଛି ଏଇ ଜିନଷଟାରୁ ଆଜି ଆମେ ଦୁଇପଇସା ପାଇଛୁ ସେଥିପାଇଁ ଆମେ ଏଇ ଜିନଷଟାକୁ ଆମେ ବ୍ୟବସାୟରେ ଲଗାଇ ଥାଉ ସେଥିପାଇଁ ଆମ ଜିଲ୍ଲାରେ ଏମିତି କିଛି କୃଷିର କିଛି ଉନ୍ନତି ହୋଇଥାଏ ସେଥିପାଇଁ ସମସ୍ତେ ମିଶିକି ଏଇ ଜିନିଷଟିକୁ ଆମେ କରିଥାଉ ସେଥିପାଇଁ ସ୍ତ୍ରୀ ଲୋକ କ'ଣ ପୁରୁଷ କ'ଣ ଏବେ ବି କିଛି ବି ସେମତି କିଛି ନାହିଁ ଯେ ଆଉ ମାନେ ଚା କୃଷି କ'ଣ ସବୁବେଳେ ଗୋଟେ ଚାଷୀ ସବୁବେଳେ ଯେଉଁଠି ଚାଷ ଉପରେ ନିର୍ଭର କଲେ ଗୋଟେ ସ୍ତ୍ରୀଲୋକ କ'ଣ ଆଉ ତ କିଛି କରିପାରିବନି ନା ସିଏ କ'ଣ ଯେକୌଣସି ଜିନଷଟା ଉପରେ ସିଏ ଯେଉଁଟା କରିପାରିବ ମାନେ ଏଇଯେଉଁ ଆମେ କହିଲୁ ବଡ଼ି ଆଉ ଯେଉଁ ଆଚାର ପାମ୍ପଡ଼ ଆମେ ଏଇ ଜିନଷଟା ତିଆରି କରିପାରିବୁ ଆମେ କ'ଣ ସେଇ ଜିନଷ କାମ ଛାଡ଼ିକି ବି ତିଆରି କରିକି ବିକ୍ରି କରିଥାଉ ସେଥିପାଇଁ ଆମେ ଏଇ ଜିନିଷରେ ବ୍ୟବସାୟରେ ଲାଭବାନ ହେଇଥାଉ